ହଁ କେତେକ ସାଂସ୍କୃତିକ ପରମ୍ପରା ଅଛି ଯାହାକୁ ଆମେମାନେ ପୂଜା ସମୟରେ ବିଶେଷ ଭାବରେ ଅନୁସରଣ କରିଥାଉ ଦୋଳି ରଜ ହେଲେ ସବୁ ଝିଅମାନେ ରଜ ପର୍ବ ପାଳିଥାନ୍ତି ରଜ ହେଲେ ସମସ୍ତେ ପାନ ଖାଏ ନାଚ କରି ଦୋଳି ଝୁଲିଥାନ୍ତି ସେହିଦିନ ମାଟି ମା'କୁ ପୂଜା କରାଯାଇ ଥାଏ ଏବଂ ମାଣବସା ଗୁରୁବାର ଦିନ ମାଣବସା ଗୁରୁବାର ଦିନ ମା' ମାନେ ଲକ୍ଷ୍ମୀ ମା'ଙ୍କୁ ପୂଜା କରିଥାନ୍ତି ଘର ସାରା ଝୁଟି ପକାଇଥାନ୍ତି ଅକ୍ଷୟ ତୃତୀୟା ଦିନ ମଧ୍ୟ କେତେ ପୂଜା କରାଯାଇଥାଏ ଦୋଳିପର୍ବ ଝିଅମାନଙ୍କ ପାଇଁ ହେଇଥାଏ ସବୁ ବର୍ଷ ଜୁନ ମାସ ଚଉଦ ତାରିଖରୁ ଷୋହଳ ପର୍ଯ୍ୟନ୍ତ ଦୋଳିପର୍ବ ହେଇଥାଏ ଏହା ଏକ ଆନନ୍ଦ ଉଲ୍ଲାସ ଦିବସ ଅଟେ ଏହି ଦିବସରେ ସମସ୍ତେ କେତେ ଖୁସି ମଜା ଆନନ୍ଦ କରିଥାନ୍ତି ଏବଂ ମାଟି ମା'ଙ୍କୁ ପୂଜା କରିଥାନ୍ତି ମାଣବସା ଗୁରୁବାରରେ ମା' ଲକ୍ଷ୍ମୀଙ୍କୁ ପୂଜା କଲେ ମା' ଲକ୍ଷ୍ମୀ ଘରରେ ସାହା ହୋଇଥାନ୍ତି ଏବଂ ଘରକୁ ସବୁବେଳେ ଆଶୀର୍ବାଦ ଦେଇଥାନ୍ତି ତେଣୁ ସବୁ ବର୍ଷ ମାଣବସା ଗୁରୁବାର ମାସିକ ଯାଏ କରାଯାଇ ଥାଏ ମାଣବସା ଗୁରୁବାର ହେଲେ ଘରରେ ଅ ପିଠାପଣା କରାଯାଏ ଦଶହରା ମଧ୍ୟ ଏକ ପର୍ବ ଅଟେ ଯାହାର ମା' ଦୁର୍ଗାଙ୍କ ପୂଜା କରାଯାଏ